ଗୋଟେ ପଶୁଟେ ଘରକୁ ଆଣିବାର ହେଲେ ତାକୁ ହଉଛି ଜଣକୁ ଦୁଇଜଣ ଦେଖେଇବା ତା ଦେହ କେମିତି ଅଛି ତା ଦେହ ଅଙ୍ଗ ସବୁ ଗୋଡ଼ ହାତ ଆଉ ନାଙ୍ଗୁଡ଼ ଆଉ ମୁଣ୍ଡ ଦେହ ସବୁ ଭଲ ଅଛି ନା ଠିକଠାକ ଅଛି ନା ଦେଖେଇବା ଜଣକୁ ଦୁଇଜଣ ଦେଖାଇବା ଦେଖାଇ ଦୁଖାଇକିନି ହୋଷ୍ଟ ଫୋଷ୍ଟ ହେଇଛି ନା ପଶୁଟା ଦେଖେଇକିନି ଆଣିବା ଖିଆ ଖାଉଛି ନା ଭଲ ଦେଖେଇ କିନି ଜଣକୁ ଦୁଇଜଣ ଦେଖେଇବା କି ନହେନେ ଆଜି ଡାକ୍ତରକୁ ଦେଖେଇ ଦେବା ସେ ଠିକ ଉତ୍ତର ଦେଇଦେବେ ସେଇ ଜିନିଷ ଆମେ ଆଣିବା